କାଣା କରୁଚୁ କୋଉଠି କିଣିବୁ କୋଉଠୁ କିଣି କୋଉଠୁ କିଣିଚୁ ହୁଁ କେତେ ବଡ଼୍ ଜାଗାଟା ହୁଁ ତୁ ସେଠି ଗଛ ଲଗାଇବୁ ଲଗାଉନୁ ବଡ଼ ବଡ଼ ଗଛ ଯେମିତି ପଣସ ଗଛ

ତାହାର ଯତ୍ନ ନେଲେ ହେବ ତ ନଡ଼ିଆ ଗଛ ଲଗା ଆମ ପାଖରେ ଚାରା ଅଛି ତୁ ଲଗା ନି ନହେଲେ ଆମ୍ବ ଗଛ ଲଗା ଯେମିତି ବିକ୍ରି କରିପାରିବୁ ବ୍ୟବସାୟ କରିପାରିବୁ ଲଗା ପଇସା ମିଳିବ ସବୁ କରିପାରିବୁ ଆମ ଦୋକାନ୍ନେ ଅଛେ ସୌନ୍ଦର୍ଯ୍ୟ ଲାଗି ଫୁଲ ଗଛ ବି ଲଗା ଯେମିତି ତୋ' ବଗିଚା ସୁନ୍ଦର ଦିଶିବ ଗେଣ୍ଡୁ ଫୁଲ ଗଭା ଫୁଲ ଗୋଲାପ ଆମ ଦୋକାନରେ ଅଛେ ତୁ ନେଇଯିବୁ ଆମେ ଚାରା ସବୁ କରି କରି ବିକୁଛୁ ହେଉ ଠିକ ଅଛି ହଁ ହେବ ଆମ୍ବ ଗଛ ଲଗାଇଲେ ବି ହେବ ତୁ ଭଲ ବିକ୍ରି କରିପାରିବୁ ନାଇଁ ନାଇଁ ଆମ୍ବ ଗଛରେ ନାଇଁ ଧରନ୍ ଶାଳ ଗଛରେ ହୁଏ ବେଶି ହଉ ଠିକ ଅଛେ ତୁ ଶାଳ ଗଛ ବି ଲଗା ନ ଆମ ଆମ ପାଖରେ ଚାରା ଅଛି ନେଇଯିବୁ କିଛି ହେବନି ଆରେ ତୁ ତ ଭିତରେ ବି ଲଗେଇଦେବୁ ଆର୍ କାଣା ଦେଖିପାରିବେ ହଁ ହେବ କଦଳି ଗଛ ସବୁଠୁ ଶୁନ୍ କଦଳି ଗଛ ଲଗା ସବୁଠୁ ଭଲ ହେବ ହୁଁ ହଁ ଅମୃତଭଣ୍ଡା ଗଛ ଲଗା ନି ସେଟାତ ଭଲ ହେବ ସେଇଟା ସବୁ ମାଟିରେ ହେବ ହେଉ ହେଉ ଠିକ ଅଛେ